କୃଷକମାନେ ସାଧାରଣତଃ ଧାନ ଗହମ ବିଭିନ୍ନ ପ୍ରକାରର ଫଳ ଚାଷ କରିବାକୁ ପସନ୍ଦ କରନ୍ତି କାରଣ ଯେଉଁ କୃଷକ ତାର ଯାହାବି ସାଧନ ସେମାନେ ଲଗାଇଥାନ୍ତି ତାର ପ୍ରଚୁର ପରିମାଣରେ ଲାଭ ନ ପାଇଲେ ଏକ କୃଷକର ଜୀବନ ଅତିବାହିତ ହବା ଟିକେ କଷ୍ଟକର ହେଇଯାଏ ସେଥିପାଇଁ ସେମାନେ ଏଭଳି ଭାବେ ନିଜର ଫସଲକୁ ବାଛନ୍ତି ଯେଉଁଥିରେ କି ସେମାନଙ୍କୁ ପ୍ରଚୁର ପରିମାଣରେ ଲାଭ ମିଳିପାରେ ଯଦି ଆମେ କହିବାକୁ ଯିବା ଧାନ କି ଗହମ ଏଗୁଡ଼ିକ ଯଦି ସେମାନେ ଚାଷ କରୁଛନ୍ତି ତେବେ ସେମାନଙ୍କୁ ବହୁତ ପ୍ରକାରର ସୁବିଧା ମିଳିପାରେ ଆଉ ତାଙ୍କର ଲାଭ ପାଇବାର ଅଧିକ ସେଠାରେ ପରିମାଣ ଥାଏ ଲାଭ ପରିମାଣ ଫଳ ଚାଷ କରିବାକୁ ଗଲେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଚାଷ ସେମାନେ କରିଥାନ୍ତି ଯେପରିକି ଗରମ ଦିନରେ ସେମାନେ ଆମ୍ବ ଚାଷ ବି କରି ପାରିଥାନ୍ତି ଯେଉଁଥିରେ କି ସେମାନଙ୍କୁ ପ୍ରଚୁର ପରିମାଣ ରେ ଲାଭ ମିଳିଥାଏ